ହ୍ୟାଲୋ ରେଷ୍ଟୁରାଣ୍ଟ୍ ରାଜୁ ଭାଇ ମୁଁ ଆନନ୍ଦପୁରରୁ କହୁଥିଲି ଆପଣଙ୍କ ରେଷ୍ଟୁରାଣ୍ଟ୍ରେ କ'ଣ ଆଗେ ଡେଲିଭରି କରୁଛନ୍ତି ସେଥିପାଇଁ ମୁଁ ତମକୁ କହୁଛି ଯେ ତୁମେ ମୋ ପାଇଁ ଗୋଟେ ଫ୍ରିରେ ଅର୍ଡ଼ର କରିଦିଅ ତା'ହେଲେ ମୁଁ ଯାଇଁ ସେତେବଳେ କାଲି ପହଞ୍ଚିବି ଆଉ ହେଲା ତମେ କ'ଣ ଆଗେ ଫ୍ରି କରିଦେଉଛ ସେଥିପାଇଁ ମୁଁ ବହୁତ ଖୁସି ଅଛି ତମେ ଯଦି ଫ୍ରି ଥିବ ମୋ ପାଇଁ କିଛି ରଖିଥିବ